ହ୍ୟାଲୋ ରାହୁଲ ହଁ ମୋର ରାୟଗଡ଼ା ରୁ ବିଷମଗଡ଼ ଯିବାର ଥିଲା ତ ସେ ପାଖରେ ଗୋଟେ ରହୁନି କି କ'ଣ କହନ୍ତି କି ହଁ ଚଟିକଣା ସେ ଚଟିକଣା ଯିବା ପାଇଁ କ'ଣ ଛୋଟ ମୋଟ ଅଟୋ ମିଳିପାରେ କି ହଁ ହଁ ମୁଁ ଏବେ ଚାଟୁକଣା ପାଇଁ ଅଟୋ ତ ମିଳି ଯିବ ବଟ୍ ଟାଇମ୍ କେତେ ହବ କହିପାରିବ କି ହଁ ଅଧ ଘଣ୍ଟା ଭିତରେ ଯେମିତି ପହଞ୍ଚିବାର ଅଛି ହଁ ହଁ